ହେଡ଼ଫୋନ୍ ଗୋଟେ ଅର୍ଡ଼ର୍ କରିଥିଲି ଅନଲାଇନ୍ରେ ପାଞ୍ଚଶହ ଟଙ୍କା ଦେଇକରି ବହୁତ ଭଲ୍ ଲାଗଲା ଆରୁ ସାଉଣ୍ଡ ବି ବଣିହା ହୋଉଥିଲା ଥିଲା ପାର ବର୍ଷ ହେଲା ଏବର୍ତକ ବି ଚାଲୁଛି ତା' ହେଡ଼ଫୋନ୍ କମ୍ପାନୀ ଵାଲା ପୁରା ଡୁପ୍ଳିକେଟ୍ ଟା ବୋଲି ବି ନାଇଁ ସେ ପୁରା ମସ୍ତ ଚାଲୁଛେ କେଉଁ କମ୍ପା କମ୍ପାନୀ ଵାଲାର ପାଞ୍ଚଶହ ଟଙ୍କା ଦେଇଥିନି ଯେ ସେ ସାଉଣ୍ଡ କ୍ୱାଲିଟି ତ ବଣିହା ଅଛି